ରାଜସ୍ବ ସୃଷ୍ଟି ପାଇଁ ଆମେ ପ୍ରଥମତଃ କୃଷିକୁ ବ୍ୟବହାର କରିଥାଉ ଯାହା ଦ୍ୱାରା ଆମେ କୃଷି ସାହାଯ୍ୟରେ ଆମେ ଧାନ ମୁଗ ବିରି ଅନ୍ୟ ପ୍ରକାରର ମଧ୍ୟ ରବି ଫସଲ ବ୍ୟବହାର କରିପାରୁ ଆମେ ସାଧାରଣତଃ ପଶୁକୁ ପୋଷିଥାଉ ଯାହା ମାଧ୍ୟମରେ ଆମେ ଗାଈ ଛେଳି କୁକୁଡ଼ା ଆମର ପାଳିତ ପଶୁ ଭାବେ ବ୍ୟବହାର କରିଥାଉ ଆମେ ଗାଈ ସାହାଯ୍ୟରେ କ୍ଷୀର ବିକି ଥାଉ ଓ ତାହାର ଗୋବର କୁ ଆମେ କ୍ଷେତରେ ପ୍ରସ୍ତୁତ କରିଥାଉ ଓ ଛେଳିକୁ ଆମେ ବିକିଥାଉ ତାକୁ ଆମେ ବି ଖାଈଥାଉ ସେ ଆମକୁ ଘିଅ ଦେଇଥାଏ ଯାହାକି ଆମେ ଗାଉଁଳି ମାଧ୍ୟମରେ ଗୁଆ ଘିଅ ମଧ୍ୟ କହିଥାଉ ଓ କୁକୁଡ଼ାକୁ ଆମେ ମଧ୍ୟ ବିକିଥାଉ ଓ କୁକୁଡ଼ାକୁ ସମସ୍ତେ ଖାଦ୍ୟ ଭାବରେ ଗ୍ରହଣ କରିଥାଆନ୍ତି